ଆମ ଗାଁ'ରେ ସାଧାରଣତଃ ଆଗରୁ ବି ଖୋଲାରେ ମଳତ୍ୟାଗ କରୁଥିଲେ କାହିଁକିନା ସେତେବେଳେ କିଛି ଆମର ଲ୍ୟାଟ୍ରିନ୍ କି ସେମିତି ସୁବିଧା କିଛି ନଥିବା କାରଣରୁ ଆମର ଗାଁ ଲୋକମାନେ ଖୋଲାରେ ମଳତ୍ୟାଗ କରୁଥିଲେ ଏହାର କ୍ଷତିକାରକ ହଉଥିଲା କି ସେତେବେଳେ ଯେତେବେଳେ ଖୋଲାରେ ମଳତ୍ୟାଗ କରୁଥିଲେ ସେଇ ଜାଗାରେ ମାଛି ବସୁଥିଲେ ମଶା ବସୁଥିଲେ ଅନ୍ୟାନ୍ୟ ଜିନିଷ ସେଠୁ ଇନଫେକ୍ସନ୍ ହେଉଥିଲା ସେମାନେ ଆସିକି ମଶା ମାଛି କି ଅନ୍ୟାନ୍ୟ କୌଣସି ଜିନିଷ ଆସିକି ଆମ ଖାଦ୍ୟ ଉପରେ ବସୁଥିଲେ ସେଥିପାଇଁ ଆମକୁ ଇନ୍ଫେକ୍ସନ୍ ହେଉଥିଲା ତ ସେଇଟା ହିଁ ଆମ ଦେହ ପ୍ରତି ବହୁତ କ୍ଷତିକାରକ ହେଉଥିଲା ସେଇଟା ଆମ ଦେହ ପାଇଁ ବହୁତ କ୍ଷତିକାରକ ହଉଥିଲା ଆଉ ଆମେ ମଧ୍ୟ ମେଡ଼ିକାଲ୍ ପର୍ଯ୍ୟନ୍ତ ବେଳେବେଳେ ଆମେ ପହଞ୍ଚିଯାଉଥିଲୁ ସୋ ଆଜିକାଲି ତ ହେଇଯାଇଚି ଆମ ପାଇଁ ଗାଁ ଗାଁ'ରେ ଘରେ ଘରେ ଲ୍ୟାଟ୍ରିନ୍ ହେଇଯାଇଛି ସେଥିପାଇଁ ଆମେ ଆଜିକାଲି ଟିକେ ସୁରକ୍ଷିତ ଅନୁଭବ କରୁଅଛୁ ଆଉ ବର୍ତ୍ତମାନ ସେଇଟା ଆମ ପାଇଁ ବହୁତ ଲାଭଦାୟକ ହେଉଛି